ମୁଇଁ ମୋର୍ ସାଙ୍ଗ୍ ଘର୍ ବିହାଘର୍କେ ଯାଇଥିନିି ଯେ ସେ ଉପହାର୍ ଗିଫ୍ଟ ଉପହାର୍ ଦିଥିନି ଯେ ଉପହାର୍ ଖୋବ୍ ଭଲ୍ ବୋଲ୍ଲେ ଆରୁ ପସନ୍ଦ୍ କଲେ ତାର୍ ପରେ ଏଛେନ୍ ପତୁ ଦେଖ୍ଲେ ସେମନେ ସେ ଉପହାର୍କେ ବହୁତ୍ ପ୍ରଶଂସା କର୍ସନ୍ ଆର୍ ସେମାନେ ତମର୍ ଉପହାର୍ ଖୋବ୍ ପସନ୍ଦ୍ ଆଏଲା ବୋଲି କହେସନ୍ ତାର୍ ପରେ ସେମାନେ ଆର୍ ଆସ୍ବ ଆମର୍ ଇଟା ଆମର୍ ଭାଇର୍ ବିହାକେ ବୋଲ୍ସନ୍ ଆର୍ କହେଲେ ଆର୍ ସେମାନେ ବହୁତ୍ ପ୍ରଶଂସା କଲେ ସେମାନେ ଏତ୍କି ପ୍ରଶଂସା କଲେ କି ଯେ ମୋର୍ ସେ ଖୁସି ବି ଜାହିର୍ କରି ନାଇଁ ପାର୍ବା ଯେ ହେନ୍ତା ପ୍ରଶଂସା କଲେ ସେମାନେ ଆର୍ ସେମାନେ ପୂରା ଆମ୍କେ ତ ଖାଇ ପିଇକିନା ପୂରା ଯିବ ବୋଲିକରି କହୁଛନ୍ କହେଲେ ଆରୁ ଆମେ ପୂରା ଆସ୍ନୁ ସେ ବିହାଘର୍ନୁ ଯେ ଖାଇ ପିଇ କିନା ଗନେ ଆସ୍ନୁ ଘର୍କେ ଆଏଲା ପରେ ତାର୍ ପରେ ମୁଇଁ ନିଜେ ବିଁ ହାତେ ହାତେ ଗିଫ୍ଟ ବନେଇକିନା ବି ସେମାନ୍କେ ବି ଦେଇ ଦେଇଥିନି ଯେ ସେମାନେ ମୋର୍ ପ୍ରଶଂସା ସେ ଗିଫ୍ଟ୍ର ପ୍ରଶଂସା ଖୋବ୍ କରୁଛନ୍